ଖରା ଋତୁରେ ଲାଇନ୍ କଟିଗଲେ ଆମ୍ଭେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉ କୌଣସି କାମଧନ୍ଦାରେ ମନ ଲାଗେ ନାହିଁ ବହୁତ ଗରମ ହୁଏ ଏବଂ ଆମେ ରାତିରେ ଲାଇନ୍ କଟିଗଲେ ପାଠ ପଢ଼ିବାରେ ମଧ୍ୟ ଅସୁବିଧା ହୁଏ ଖରା ଦିନେ ଗରମ ହେବାରୁ ଗାତରେ ଥିବା ଯେଉଁ ସରୀସୃପମାନେ ମଧ୍ୟ ବାହାରକୁ ଯେଉଁ ମାଟିରେ ଚାଲନ୍ତି ଏ ବିଜୁଳି କାଟ ଦ୍ଵାରା ଆମ୍ଭେମାନେ ତାଙ୍କୁ ଦେଖିପାରୁନାହୁଁ ନ ଦେଖିବା ଦ୍ଵାରା ସେମାନେ ଆମ ମାନଙ୍କୁ କାମୁଡ଼ା କାମୁଡ଼ା କାମୁଡ଼ି କରନ୍ତି କାମୁଡ଼ା କାମୁଡ଼ି ଦ୍ଵାରା ଲୋକମାନଙ୍କର ମଧ୍ୟ କିଛି ଆଘାତ ହୋଇଥାଏ ବର୍ଷା ଋତୁରେ ଲାଇନ୍ କଟିବା ଦ୍ଵାରା ବହୁତ ଅସୁବିଧା ହୋଇଥାଏ ଆମେ କିଛି କାମ କରିପାରୁ ନାହୁଁ ଏ ଲାଇନ୍ କଟିବା ଦ୍ଵାରା ଆମ୍ଭେମାନେ ମଧ୍ୟ ପଢ଼ି ପାରୁନାହୁଁ ଓ ନ ପଢ଼ିବା ଦ୍ଵାରା ଆମମାନଙ୍କର